ଖାଦ୍ୟ ରୋଷେଇ କରିବାର ଅଭିଜ୍ଞତାକୁ ବର୍ଣ୍ଣନା କଲେ ଖାଦ୍ୟ ରୋଷେଇ କରିବା ସହଜ କରି ଜାଣିଲେ ସହଜ ନ କରି ଜାଣିଲେ କଷ୍ଟ ହୋଇଥାଏ ସେଥିରେ ଯଦି ଆମେ ଚିକେନ୍ ରୋଷେଇ କରିବା ସେଥିରେ ଅଦା ପେଷ୍ଟ ରସୁଣ ପେଷ୍ଟ ଡାଲଚିନି ପାଉଡ଼ର ପିଆଜ ପେଷ୍ଟ ତା ସହିତ ଗରମ ମସଲା ଏବଂ ପାଣି ଲୁଣ ଏସବୁକୁ ଭଲ ଭାବରେ ସମାନ ପରିମାଣରେ ଚିକେନକୁ ଦେଖି ଚିକେନ୍ ପରିମାଣକୁ ଦେଖି ସେଥିରେ ଏସବୁକୁ ୟୁଜ୍ କରିବାକୁ ପଡ଼ିଥାଏ ଯଦି ଆମେ ଟିକିଏ ଏପଟ୍ ସେପଟ୍ ହୋଇଗଲା ଅଧିକ କିମ୍ବା କମ୍ ହୋଇଗଲା ଖାଦ୍ୟର ସ୍ୱାଦ ଆସିନଥାଏ ଲୁଣ ଯଦି ଅଧିକ ହୋଇଗଲା ବି ଲୁଣିଆ ହୋଇଯାଏ ଯେତେ ଯାହା ପକେଇଥିଲେ ମଧ୍ୟ ସେଗୁଡ଼ିକ ମୁଲ୍ୟହିନ ହୋଇଯାଏ ସେଥିପାଇଁ ଲୁଣକୁ ଠିକ୍ ପରିମାଣରେ ଦେବା ଭଲ ତାର ସ୍ୱାଦ ଯେମିତି ଠିକ୍ ଆସିବ ଲାଷ୍ଟରେ ଯଦି ଆମେ ଡାଲଚିନି ପାଉଡ଼ରଟାକୁ ଠିକ୍ରେ ମଧ୍ୟ ଦେଇପାରିବା ତାହେଲେ ମାଂସଟା ବି ମିଠା ଲାଗିବ